ମୋ ପରିବାରରେ ମୋର ମା ବାପା ମୋ ଭଉଣୀ ମୋ ଜେଜେ ମୋ ଜେଜେମା ଏହିପରି ଆଉ ତାସହିତ ମୋର ଖୁଡ଼ି ମୋ ଖୁଡ଼ିମା ମୋର ସାନ ଛୋଟ ଛୋଟ ଭାଇ ଭଉଣୀ ମଧ୍ୟ ଅଛନ୍ତି ଆଉ ମୋର ସାଙ୍ଗମାନଙ୍କ ଭିତରେ ମୋର ପୁଅ ଝିଅ ପିଲାଦିନର ସାଙ୍ଗ ସବୁ ଅଛନ୍ତି ଏହିପରି କଲେଜର ସାଙ୍ଗ ମଧ୍ୟ ଅଛନ୍ତି